ହେଲୋ ଭାଇ ସଦାବେଳେ ମୋ ଆଡ୍ରେସ୍ରେ ଆପଣ ଗୋଟିଏ ଡେଲିଭରି ଦିଅନ୍ତି ଗୋଟେ ଫୁଡ୍ ଖାଇବା ଡେଲିଭରି ଏଇ ଲୋକେସନରେ ଆପଣ ତ ଜାଣିନ୍ତି ସବୁବେଳେ ମୁଁ ଗୋଟିଏ ଖାଦ୍ୟ ଖାଏ ଭାତ ଡାଲି ଚିକେନ ଏତିକି ପାର୍ସଲ କରିଦେବେ କିନ୍ତୁ ଆଜି ଚିକେନ ବଦଳରେ ଆପଣ ଗୋଟିଏ ମଟନଟେ ତା ବଦଳରେ ରଖିଦେବେ ଆଉ ତା ସହିତ ଗୋଟେ ଅଣ୍ଡା ତରକାରୀ ଗୋଟେ ତା ସହିତ ଆଡ୍ କରିଦେବେ ତା ମିଶାଇଦେବେ ମିଶିକିରି ମୋର ସେଇ ଲୋକେସନରେ ଆପଣ ସେଇ ଜାଗାରେ ମୋର ପଠେଇଦବେ ଆଉ ହଁ ଆପଣଙ୍କର ନୂଆ ଆସିଛନ୍ତି ପରା ଜଣେ ଡେଲିଭରି ତ ତାଙ୍କୁ ମୋର ଠିକ୍ ଆଡ୍ରେସଟା ଜାଣିବା ପାଇଁ ତାଙ୍କୁ କହିଦେବେ ମୋର ଆଡ୍ରେସଟା କହିବେ ଗାନ୍ଧୀ ନଗର ନିକଟସ୍ଥ ଏକ ମାଛ ଦୋକାନ ଅଛି ସେଇ ମାଛ ଦୋକାନ ସାଇଟ୍ ଗଳିବାଟେ ଭିତରକୁ ଆସିବେ ଆସିଲେ ଗୋଟେ ମନ୍ଦିର ପଡ଼ିବ ସେଠୁ ଲେଫ୍ଟ ସାଇଡ୍ ବାମ ପଟେ ବୁଲିବେ ବାମ ପଟେ ବୁଲିକିରି ସିଧା ଆସିବେ ଆସିକରି ଏଠି ନନ୍ଦିଘୋଷ ଆପାର୍ଟମେଣ୍ଟ ଲେଖାହୋଇଥିବ ତାର ତାର ଗ୍ରାଉଣ୍ଡ ଫ୍ଲୋରର ଲେଫ୍ଟ ତାର ଗ୍ରାଉଣ୍ଡ ଫ୍ଲୋରର ବାମ ପାର୍ଶ୍ୱର ରୁମଟି ମୋର ତ ସେଠି ପଠେଇଦବେ ଆଉ ହଉ ଭାଇ ଠିକ୍ ଅଛି ତାହେଲେ ରଖୁଛି ଆସିଲେ ମୁଁ କ୍ୟାସ୍ ଅନ୍ ଡେଲିଭରି ଆସିଲେ ମୁଁ ପଇସାଟା ତାଙ୍କ ହାତରେ ଦେଇଦେବି ଆଉ